ହ୍ୟାଲୋ ହଁ ତୁମେ ରତ୍ନାକର କହୁଛ ଆଉ କ'ଣ ନୟାଗଡ଼ ବିଷୟରେ ଟିକିଏ କୁହ ହଁ ଭଲରେ ଅଛି ଆଉ ହଁ ତୁମର କେମିତି କ'ଣ ସବୁ ଭଲ ତ ପିଲାମାନଙ୍କ ଦେହ ପାହ ଭଲ ଅଛି କ'ଣ କହିଲ ଓ ହଁ ଘର ଦ୍ୱାର ଏମିତି ଅଧା ବିଧା ହୋଇକି ଅଛି ଆଉ ଆଉ ନୟାଗଡ଼ ବିଷୟରେ ଟିକିଏ କୁହ ହଁ ସରଣପୁର ରଘୁନାଥଗଡ଼ ଗାଁ ହଁ ହଁ ସେଆଡ଼େ ଗଲେ ଭଲ ହୁଅନ୍ତା ସେପଟ ଲାଇନ୍ଟା ଟିକିଏ ଯାଇକି ବୁଲା ବୁଲି କରିକି ଆଇଲେ ନୟାଗଡ଼ ଏରିଆ ଆମର ଜଗନ୍ନାଥ ମନ୍ଦିର ନୟାଗଡ଼ ଆଉ ଦକ୍ଷିଣକାଳୀ ମନ୍ଦିର ବି ନୟାଗଡ଼ ହଁ ଟିକିଏ ଯାଆନ୍ତେ କେତେବେଳେ ଟିକିଏ ବୁଲା ବୁଲି କରିକି ଆସନ୍ତେ ଆଉ ହଁ ଆମର ରଣପୁର ବି ଭଲ

ହଁ ରଣପୁର ଆମର ପା ସେକେଣ୍ଡ୍ ରହୁଛି ସେକେଣ୍ଡ୍ରେ ଆମର ରଣପୁର ରହୁଛି ଆଉ ମଣିନାଗ ତ ଆଗରୁ ନର ବଳି ହେରିକା ଦିଆଯାଏ ଆଉ ହଁ ବହୁତ ଲୋକ ବି ଆସୁଛନ୍ତି ହଁ ଏମିତିକା କଥା ସବୁ ଆଉ କ'ଣ ଟିକିଏ ଯାଇକି ଆ ବୁଲା ବୁଲି କରିକି ଆସିବା ଆଉ ଆଉ କେବେ ଯିବା କହୁଛ

ହଁ ହଉ ମ ଇଏ ଯେଉଁ ବାଘମଇ ସିଏ ଯୋଉ ସାହବ ମର୍ଡର୍ କରିଥିଲେ ହଁ ରଘୁ ଦିବାକର ସେ ତାଙ୍କର ବି ସ୍ଥିତି ବହୁତ ଭଲ ହଁ ତାଙ୍କର ସ୍ଥିତି ଭଲ ହୋଇଛି ଆମର ତଳିଆ ଛକରେ ହୋଇଛି ତାଙ୍କ ମୂର୍ତ୍ତି ପ୍ରତିମୂର୍ତ୍ତି ସେମାନେ ବହୁତ ମାନେ ଜୀବନ ଲୋକମାନଙ୍କ ଜୀବନ ରଖିକି ସେ ତାଙ୍କ ଜୀବନକୁ ଦାନ କରିଦେଲେ ହଁ ଶହୀଦ ହୋଇଗଲେ ଆମମାନଙ୍କ ପାଇଁ ସେ ଶହୀଦ ହୋଇଛନ୍ତି ନା ଆଉ ଆଉ ସେମାନେ ବହୁତ ବି ପୁନ୍ୟବାନ ଲୋକ ଆଉ ସେ ଦେଶ ହଁ ହଁ ସେ ମଲେ ଆଉ କ'ଣ ତାଙ୍କ ତ ତାଙ୍କୁ ତ ପୂଜା କରାହେଉଛି ସେ ଅମର ଏବେ ସୁଦ୍ଧା ବି ଅଛନ୍ତି ହଁ ତାଳପଣି ତ ଆମର ବୈଦ୍ୟନାଥ ଆମର ଗାଁ ଠାକୁର ହଁ ଏଠି ବି ଯିଏ ଯେଉଁଟା କହୁଛି ବି ହେଉଛି ସେ ବି ବୈଦ୍ୟନାଥ ଆମର ବହୁତ ଭଲ ସେ ବି ସମସ୍ତଙ୍କର ଗୁହାରି ଶୁଣୁଛନ୍ତି ହଁ ଭଲ କିଛି ଅସୁବିଧା ନାହିଁ ଆମର ତାଳପଣି ବୈଦ୍ୟନାଥ ବହୁତ ଭଲ ନା କ'ଣ କହୁଛ ହଁ ଯିବା ସବୁଆଡ଼େ ଟିକିଏ ବୁଲା ବୁଲି କରିବା ଆଗ ଯିବା ନୟାଗଡ଼ ନୟାଗଡ଼ ଆଗ ଯିବା ସେଆଡୁ ବୁଲା ବୁଲି କରିକି ଅସିକି ଯିବା ରଣପୁର ରଣପୁରରୁ ଆସିବା ତାଳପଣି ଆଉ କ'ଣ ତାଳପଣି ହୋଇକରି ଘରକୁ ଆଉ କ'ଣ